ଡ୍ରାଇଭର୍ ଭାଇ ଆପଣ ଏତେ ରାତିରେ ଏତେ ସମୟ ଧରି ଗାଡ଼ି ଚଲେଇ ମତେ ଆଣି ରାତିରେ ସୁରକ୍ଷିତ ଭାବରେ ମୋ ଘରେ ପହଞ୍ଚେଇ ଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ ଆଉ ଯେତେବେଳେ ବି ଯେକୌଣସି ଅସୁବିଧାରେ ମୁଁ ପଡ଼ିବି ତୁମକୁ ମୁଁ ଫୋନ୍ କରିକି ଡାକିବି ତୁମେ ସାଙ୍ଗେସାଙ୍ଗେ ଆସି ମୋ ପାଖରେ ଆସି ପହଞ୍ଚିବ ଆଉ ଏମିତି ମୋ ସହିତ ସବୁଦିନ ପାଇଁ ଯେତେବେଳେ ବି ମୋ ଗାଡ଼ିଭଡ଼ାରେ ଦରକାର ମୁଁ ତୁମକୁ ହିଁ ଡାକିବି